ଡ୍ରାଇଭର ବାବୁ ଆମକୁ ଏ ରାସ୍ତାରେ ଆଣିଲ ଏଠି ତ ଟ୍ରାଫିକ୍ ଏତେ ଜାମ୍ ରହିଛି ଆମେ କେତେବେଳେ ଯାଇ ସେ ମେଡ଼ିକାଲ୍ ପାଖରେ ପହଞ୍ଚିବା ହୁଁ ମୋର ପୁଣି ଅଫିସ୍ ଡିୟୁଟି ଅଛି କେତେ ସମୟରେ ଯାଇକି ପହଞ୍ଚିବା ଆଉ ଅନ୍ୟ କେଉଁ ବାଟ ଦେଖିକି ଯାଇଥିଲେ ଭଲ ହୋଇନଥାନ୍ତା ନାଇଁ ନାଇଁ ତୁମେ ଅନ୍ୟ ସେପଟ ରାସ୍ତାରେ ଯାଇଥିଲେ ଆଉ ଟିକିଏ ଶୀଘ୍ର ପହଞ୍ଚି ଯାଇଥାନ୍ତେ ଏଠି ତ ଟ୍ରାଫିକ୍ ଜାମ୍ ଏତେ ପ୍ରାୟ ଅଧ ଘଣ୍ଟାଏ ଘଣ୍ଟାଏ ଲାଗିଯିବ ଭୁବନରୁ ସେଠିକି ଯିବା ପାଇଁ ମୋତେ ତ ଆହୁରି ଦୁଇ ଘଣ୍ଟା ବାଟ ଅଛି ମୁଁ କେତେ ସମୟ ଭିତରେ ଯାଇକି ପହଞ୍ଚିବି ଦଶଟା ତ ବାଜିଯିବ ଅଫିସ୍ ଟାଇମ୍ ହୋଇଯିବ କ'ଣ କରିବି କେଉଁ ପଟେ ଯିବା ସେ ମଣିପୁର ପଟେ ଦେଇକି ଯାଇପାରିବା କି ଅ ହେଉ ହଁ